କୂଅରୁ ପାଣି ବାହାର ମୋଟର୍ ସାହାଯ୍ୟରେ ଆଜିକାଲି ବହୁତ ସୁବିଧା ହେଲାଣି କୂଅକୁ ପ୍ଲାଷ୍ଟିକ୍ ପାଇପ୍ ପ୍ରଥମରେ ସଂଯୋଗ କରାଯାଏ ତାପରେ ଉପରେ ମୋଟର୍ କୂଅରେ ରଖି ତାକୁ ପ୍ଲାଷ୍ଟିକ୍ ପାଇପ୍ ସଂଯୋଗ କରାଯାଏ ଆଉ ଟାଙ୍କି ଗାଧେଇବା ରୁମ୍ ବାଥରୁମ୍ ରୋଷେଇ ରୁମ୍ ସବୁଆଡ଼େ ବି ପାଇପ୍ ହୋଇ ବହୁତ ପାଣିର ସୁବିଧା ହୁଏ ତାକୁ କରେଣ୍ଟ୍ ସଂଯୋଗ କରି ଆଉ ଜମି ବୋରିଂ ଫସଲ ପନିପରିବାକୁ ବି ଆଜିକାଲି ବହୁତ ପାଣି ଏହି କରେଣ୍ଟ୍ ଇଲୋକ୍ଟ୍ରୋନିକ୍ ଦ୍ୱାରା ଆଜିକାଲି ସୋଲାର୍ ମେସିନ୍ ଦ୍ୱାରା ବି ବ୍ୟବହାର କରା ହେଲାଣି ଚାଷୀମାନେ ମଧ୍ୟ ମଧ୍ୟ ବି ବହୁତ କରେଣ୍ଟ୍ ଦ୍ୱାରା ଉପକୃତ ହେଉଛନ୍ତି ଜମିରେ ପାଣି ପରିବା ମଡ଼େଇବା ପାଇଁ ଆଉ ପାଣି ମୋଟର୍ ଦ୍ୱାରା ଇଲେକ୍ଟ୍ରିକ୍ ଦ୍ୱାରା ବହୁତ ଆମେ ସୁବିଧା ପାଉଛୁ